ମୁଇଁ ବରଗଡ଼ ବାହାରିଛେଁ ଗାଡ଼ି ଗୁଟେ ଭଡ଼ା କର୍ମି ବଲୁଛେଁ ଯେ ମୋର୍ ନ ପାଞ୍ଚ ଶହ ଟଙ୍କିଟେ ଅଛେ ବୋଲ୍ ଗୁଟେ ଟେମ୍ପୁ ବାଲାକେ ଡାକୁଛେଁ ତ ଇଟା ହବ ଟେମ୍ପୁବାଲା ଆ ତ ମୋତେ ବରଗଡ଼ ନେବୁ କେତେ ପଇସା ନେବୁ ଶହେ ବୋଲେ ମୋର୍ ନ ପାଞ୍ଚ ଶହ ଟଙ୍କି ଅଛେ ଦେଖ୍ ଏକା ସେନ ମୋତେ ଡିଷ୍ଟର୍ବ୍ ନେଇଁ କରବୁ ମୁଇଁ ପାଞ୍ଚ ଶହ ଟଙ୍କି ଧରିଛେ ତୋର୍ ନେ ଅଛେ କି ନାଇଁ ଚିଲର୍ ଯେ କିଏ ଜାନେ ମୁଇଁ ଭଞ୍ଜାବୁ ବୋଲେ ମୋତେ ଭଞ୍ଜେଇ କରି ହେଲେ ଦେବୁ ଚାଲ୍ ସିନେ ଚାଲ୍ ବୋଲେ ସେନ ଡିଷ୍ଟର୍ବ୍ ନାଇଁ ଦେବୁ ବୁଆ ସେନ ତୁଇ ତ କହେସୁ ଶହେ ଟଙ୍କି ନାଇଁନ ପାଞ୍ଚ ଶହ ଟଙ୍କି ମୁଇଁ କେନୁ ପାଇମି ବଲେ କେନ୍ତା କର୍ମି ଆର୍ ନାଇଁ ଦେଉ ନାଇଁ ଦେଉ ବଲି କହେବୁ ନାଇଁ ଆର୍ ତୁଇ ନେବୁ ମୋତେ ବରଗଡ଼ ତକ୍ ନେଇ ଛାଡ଼୍ ବରଗଡ଼ର ବ୍ଲକ୍ କେ ନେଇ ଛାଡ଼୍ ବ୍ଲକ୍ କେ ନେଇଁ ଛାଡ଼୍ବୁ ଆର୍ ସେ ଷ୍ଟେଟ୍ ବ୍ୟାଙ୍କ୍ କେ ନେଇଁ ଛାଡ଼୍ବୁ ହେଲା ହଁ ଚାଲ୍ ବୋଲେ ସେନ୍ କେନ୍ ପୁହଞ୍ଚିଲେ ଭଞ୍ଜେଇ ଆନ୍ବୁ ନାଇଁ ହେଲେ ରଖିଛୁ ବୋଲେ ମୋତେ ଦେବୁ ଦେଖ୍ ସିନେ ମୁଇଁ ବସଲି ଟେମ୍ପୁ ହଁ ବଁସଲି ଚାଲ୍ ବ୍ଲକ୍ କେ ଚାଲ୍ ଆର୍ ଷ୍ଟେଟ୍ ବ୍ୟାଙ୍କ୍ କେ ଚାଲ୍